ପାଞ୍ଚ କୋଡ଼ିଏ ଦୁଇ ହଜାର ଦୁଇ ଛଅ ସାତ ଦୁଇହଜାର ଚଉଦ ଆଠେ ନଅ ଦୁଇ ହଜାର ପନ୍ଦର ଛଅ ସାତ ଦୁଇ ହଜାର ଅଠର ଏଗାର ଛଅ ଦୁଇ ହଜାର ଚଉଦ